ଦଶ ଚାରି ଦୁଇହଜାର ପାଞ୍ଚ ଏଗାର ଚାରି ଦୁଇହଜାର ପାଞ୍ଚ ବାର ଚାରି ଦୁଇହଜାର ପାଞ୍ଚ ତେର ଚାରି ଦୁଇହଜାର ପାଞ୍ଚ ଚଉଦ ଚାରି ଦୁଇହଜାର ପାଞ୍ଚ ପନ୍ଦର ଚାରି ଦୁଇହଜାର ପାଞ୍ଚ